ଆପଣ ମଙ୍ଗଳା ଅଟୋ ଏଜେନ୍ସିରୁ କହୁଥିଲେ କି ମୋର ଆଜି ରାତିରେ ବାରଟା ପାଖାପାଖି ବସ୍ ଷ୍ଟାଣ୍ଡରେ ପହଞ୍ଚିବାର ଅଛି ତ ଆପଣଙ୍କ ଗାଡ଼ି ଅଛି କି ସମୟ ମୋର ବାରଟା ପୂର୍ବରୁ ପହଞ୍ଚିବାର ଅଛି ବସ୍ ଷ୍ଟାଣ୍ଡକୁ ମୋର ବାଲେଶ୍ୱର ଯିବାର ଅଛି